ଧାନ ଗବେଷଣା ମେସିନ୍ ଅଛି ସେଥିରେ ଆମକୁ ସୁବିଧା ମିଳୁଛି ଆମେ ସେଥିରେ ଇଏ କରୁ ସେଥିରେ କରୁ ତ ସୋସାଇଟିରେ ତ ସୋସାଇଟର ଅଛି ତ ଗରିବ ଲୋକ ଗରିବ ଲୋକ କେମିତି କରିବ ଗରିବ ଲୋକ ତ ଦେଉନାହାନ୍ତି ଆଉ ଧନୀ ଲୋକ ବୋଲି ହାତ ଇଏ ହାତ ଦେଇ ଗରିବ ଧନୀ ଲୋକ ଯେମିତି ହାତ ଦେଇ ସେମିତି ପଇସାପତ୍ର ଦେଇ କରିଦିଅନ୍ତି ଆଉ ଆମେ ତ ଗରିବ ଆମର କିଛି ନାହିଁ ଆମେ କିଣିକି ଆଣୁ ଇଏ କରୁ ଆଉ କିଣିକି ଆଣିକି କଣ କରିବୁ ସେ ଧନୀ ଲୋକ ସେ ପଇସା ଦେଇକି ହାତାହାତି କରିଦେବେ ଆମେ ତ ଧନୀ ଲୋକ ଆମେ କରିପାରିବୁନି ତ ସେଥିପାଇଁ ବହୁତ ଅସୁବିଧା ହେଉଛି